ହ୍ୟାଲୋ କିଏ କହୁଥିଲେ ଆଚ୍ଛା ଆଚ୍ଛା ଆଉ କ'ଣ ହଁ ହଁ ହଁ ମୋର ବିଲଡ଼ିଙ୍ଗ୍ ମାର୍କେଟ୍ରେ ଦୋକାନ ଅଛି ପରିବା ଦୋକାନ ହଁ ହଁ କେତେ ଲୋକଙ୍କର ଭୋଜି ହବ ଆପଣଙ୍କର ଆଚ୍ଛା ଆଚ୍ଛା ଆପଣ ସେଇ ଯେଉଁ ପନିପରିବା ଲିଷ୍ଟ ଗୋଟେ ରୋଷେୟାଠାରୁ ଆଣିଛନ୍ତି କି ଆଚ୍ଛା ମୋତେ ସେ ଲିଷ୍ଟଟା ହ୍ୱାଟ୍ସଆପ୍ରେ ପଠେଇ ଦେବେ ଆଉ ତା'ଦେହରୁ ମୋତେ ଖାଲି କୁହନ୍ତୁ କେଉଁ ପନିପରିବା କେତେ କେ ଜି ଦରକାର ଆମର ତ ହୋଲସେଲ୍ ଦୋକାନ ଆପଣ ଜାଣିଥିବେ ମାର୍କେଟ୍ରେ ଆଉ ସେଇ ହୋଲସେଲ୍ ରେଟ୍ ଆମର ସବୁ ଆପଣ ଯୋଗେଇ ଯିବେ ପାଞ୍ଚଶହ ଲୋକଙ୍କ ପାଇଁ ତେଣୁ ଆପଣ ଖାଲି କୁହନାହାନ୍ତି କେତେ ଆଳୁ ଦରକାର ଆଳୁ ପ୍ୟାକେଟ୍ ଚାରିଶହ ପଚାଶ ଟଙ୍କା ଅଛି ହେଇଟା ସତୁରୀ ଟଙ୍କା ବାଇଗଣ କୋଡ଼ିଏ ଟଙ୍କା ଚାଲିଛି ଆଉ କୋବି ଏବେ ଟିକେ ରେଟ୍ ବଢ଼ିଯାଇଛି ତଥାପି ଗୋଟା ଚାଳିଶି ଟଙ୍କା ଆସିବ ଗାଜର ଅଶି ଟଙ୍କା ଫୁଲକୋବି ପଳେଇ ଆସିବ ଗୋଟା ହିସାବରେ ଚାଳିଶ ଟଙ୍କା ଆଉ ମାଟି ଆଳୁ ଶହେକୁ ଦଶ ଟଙ୍କା ବିଲାତି କୋଡ଼ିଏ ଟଙ୍କା ଚାଲିଛି ଏବେ ଆମେ ରେଟ୍ ଆଜ୍ଞା ଏଟା ଆମର ହୋଲସେଲ୍ ଦୋକାନ ତ ଆପଣ ଜାଣିଥିବେ ଆଉ ରିଟେଲ୍ରେ କିଣିଲେ ତ ଆପଣଙ୍କୁ ଆହୁରି ଅଧିକ ଟଙ୍କା ପଡ଼ିଯିବ ଟମାଟୋ ଗୋଟା ରିଟେଲ୍ ମାର୍କେଟ୍ରେ ଚାଳିଶ ଟଙ୍କା ପଚାଶ ଟଙ୍କା ହେଲାଣି ଆମେ ଯେହେତୁ ପ୍ୟାକେଟ୍ ଦେଇ ଦେବୁ ତେଣୁକରି ଟିକେ କମ୍ରେ ଆପଣଙ୍କ ପାଇଁ ହେଇଯିବ ଆପଣ ଆସନ୍ତୁ ଆପଣ କେଉଁଦିନ ଆସିବେ କହୁନାହାନ୍ତି ଡେଟ୍ଟା ମୋତେ କୁହନ୍ତୁ ମୁଁ ଲେଖିକି ରଖିବି ହଁ ହଁ ସେଗୁଡ଼ା ସବୁ ମିଳିବ ମଟର ଛୁଇଁ ଧନିଆ ପତ୍ର ଭ୍ରୁଶୁଙ୍ଗା ପତର ଘାସ ବି ମିଳିବ ଲିଷ୍ଟରେ ଆପଣ ଗୋଟେ କାମ କରନ୍ତୁ ଏଇ ନମ୍ବର ହ୍ୱାଟ୍ସଅପ୍ ନମ୍ବର୍ରେ ପଠେଇ ଦେବେ ଆଉ ଆପଣଙ୍କ ପିଲା ଯାହାକୁ ପଠେଇବେ ମୋ ନାଁ ନମ୍ବର୍ ତାକୁ ଦେଇକି ପଠେଇବେ ହେଲା ଆମ ପିଲା ଅଛନ୍ତି ସେ ପ୍ୟାକିଙ୍ଗ୍ କରିଦେବେ ଆପଣ ଗାଡ଼ି ଆଣିଥିବେ ଲୋଡ଼୍ କରିକି ନେଇଯିବେ ହେଲା ଆଉ କେଉଁଦିନ ଆସିବେ କେତେବେଳେ ଆସିବେ ମୋତେ ଖାଲି କୁହନ୍ତୁ ଭୋଜି ଦେଇ ତେଇଶରେ ଆଚ୍ଛା ତା' ପୂର୍ବଦିନ ନେବେ ନିଶ୍ଚିତ ଆପଣ ଗୋଟେ କାମ କରିବେ ବାଇଶ ତାରିଖ ଦିନ ଆସିକି ନେଇ ଯାଆନ୍ତୁ କାରଣ ତେଇଶ ତାରିଖ ଦିନ ହାଟ ଅଛି ତ ଟିକେ ରସ୍ ହବ ଆପଣ ବାଇଶ ତାରିଖ ଦିନ ସନ୍ଧ୍ୟା ସୁଦ୍ଧା ନେଇଯିବେ ହେଲା ତେଣୁ ମୋତେ ପିଲା ପଠେଇଲା ବେଳେ ଟିକେ ତାଙ୍କ ନାଁ ନମ୍ବର୍ ମୋତେ ଦେଇକି ମୋତେ ଫୋନ୍ରେ କହିଦେବେ କେଉଁ ପିଲା ଆସୁଛି ଭଲ ଜିନିଷଟା ନା ନା ଆମର ତ ଡେଲି ଆମର ଡେଲି ବାରମାସୀ ହେରା ସବୁ ଜିନିଷ ଆସୁଛି ଏଠି ଷ୍ଟକ୍ ରହୁଛି ଏଠୁ ସବୁ ଦୋକାନ ମାନେ ସବୁ ନେଉଛନ୍ତି ହୁଁ ନା ନା ନାଇଁ ସେ ସବୁ ଆସିବନି ଆମର ମାଲ୍ ସେମିତି ନାହିଁ ଆମର ସବୁ ଡେଲି ଆମର ଡେଲି ଆସିବ ଡେଲି ସେମିତି ଆମର ହୁଁ ଆମର ଏଠି ବାସି ହୁଏନି ଆମର ତ ହୋଲସେଲ୍ ନହିଁ ନା ଏଠି ଆମର ତେଣୁକରି ଆମର ଡେଲି ଆସିବ ବାରମାସୀ ଆସିବ ଡେଲି ଆମର ବିକ୍ରି ହେଇଯାଏ ବେଶୀ ତାହେଲେ ହେଲେ ଆଉ ଦଶ ଟଙ୍କା କମେଇ ଦେବୁ ଆଉ କ'ଣ ଅଛି ଆପଣଙ୍କ ପାଇଁ ଯେହେତୁ ପାଖ ଲୋକ ଆଉ ହଁ ଲିଷ୍ଟଟା ପଠେଇ ଦେବେ ଲିଷ୍ଟଟା ପଠେଇ ଦେଇସାରିଲା ପରେ ପିଲା ଆସିଲାବେଳକୁ କହିଦେବେ ତାର ନାଁ କ'ଣ ମୋର ସକାଳ ଖୋଲୁଛି ରାତି ଚାରରୁ ରାତି ବାର ପର୍ଯ୍ୟନ୍ତ ଖୋଲା

ତେଣୁ ଆପଣ ସେ ଅନୁସାରେ ଆସିବାକୁ ପୂର୍ବରୁ ଟିକେ ଫୋନ୍ କରିଦେବେ ହୁଁ ହଉ ହଉ ହଁ ହଁ ଠିକ୍ ଅଛି